ଆମେ ହିମାଳୟ ପର୍ବତ ବୁଲିଁ ଯାଇଥିଲୁ ମୋ ସାଙ୍ଗମାନେ ଆଉ ମୁଁଇ ପଦଯାତ୍ରା ଚାଲତିଲ୍ ଗଲେ ଆମେ ଗଲା ବେଳେ ଉପର କେ ଚଢ଼ୁ ଥିଲୁଁ ଆଉ ଯିନ୍ ରାସ୍ତା କେ ଯିବା କଥା ଏ ରାସ୍ତା ଅଲଗା ରାସ୍ତାକୁ ପଳେଇ ଯାଇ ଥିଲୁ ଆମେ ହଜି ଯାଇଥିଲୁ ସେନୁ ହିମାଳୟ ପର୍ବତ କେ ଯେଉଁ ଗୁଡ଼ା ଠିକ୍ ଠିକ୍ ରାସ୍ତା ନେଇ ଆସିଲୁ ଆଉ ହିମାଳୟ ପର୍ବତ ଉପରେ ଗଲୁ ସେଦିନ ଗଲୁ ଭଲ ଲାଗିଲା ପର୍ବତଟା ବହୁତ ଉପରେ କେ ଗଲୁ ଉପରୁ ଦେଖୁଲୁ ତଳକେ ବହୁତ ଭଲ ଲାଗିଲା ସେଇଟା ପଦ ଯାତ୍ରା କରିଥିଲୁ ମୁଁଇ ମୋ ସାଙ୍ଗମାନେ ସବେଏ ଗଲୁ ବୁଲିଲୁ ଖେନୁ ସେନୁ ସୂର୍ଯ୍ୟ ଉଦୟ ନା ଆସି ସେଇଟା ବି ଦେଖିଲୁ ଆମେ ସୂର୍ଯ୍ୟ ଅସ୍ତ ବି ଯା ଅସି ସେଇଟା ବି ଆମେ ଦେଖିଲୁ ବହୁତ ଭଲ ଲାଗିଲା ସେଇଟା ଦେଖିଲୁ ଯେ ମୋ ସାଙ୍ଗମାନେ ବି ଆଉ ମୋତେ ବି ବହୁତ ଭଲ ଲାଗିଲା ଯିଏ ଗଲୁ ଆମେ ତରକି ଗଲୁ ଉପରେ ଗଲୁ ଚାଲ୍ତେ ଫିର୍ ତଲକେ ଆସିଲୁ